କୋଡ଼ିଏ ପାଞ୍ଚ ଦୁଇ ହଜାର ଦଶ ମସିହା ପାଞ୍ଚ ତିନି ଦୁଇ ହଜାର ଏଗାର ମସିହା ଆଠ ସାତ ଦୁଇ ହଜାର ବାର ମସିହା ପନ୍ଦର ଚାରି ଦୁଇ ହଜାର ତେର ମସିହା ତିରିଶ ଛଅ ଦୁଇ ହଜାର ଚଉଦ ମସିହା